ଗଛ ଲଗାଇବା ପାଇଁ ସମସ୍ତେ ଭଲ ପାଆନ୍ତି ଏବଂ ସେଥିରୁ କିଛି ଆଶା ମଧ୍ୟ କରନ୍ତି ସେ ଗଛରୁ କିଛି ଫଳ ଫଳ ପାଇବେ ସେଥିମଧ୍ୟରୁ ଆମେ ବିଭିନ୍ନ ପ୍ରକାର ଗଛ ଲଗାଉ ଲାଉ କଖାରୁ ସିମ୍ବ ଏସବୁ ଲତା ଆମେ ସବୁ ଲଗାଇଥାଉ ମୁଁ ମୁଁ ମଧ୍ୟ ବହୁତ ପ୍ରକାର ଗଛ ଲଗାଏ ଏବଂ ତାର ତାର ଯତ୍ନ ମଧ୍ୟ ନିଏ ଲାଉ କଖାରୁ ଲତା ସବୁ ଲଗାଏ ବାଇଗଣ ଶାଗ ବିଲାତି ବିନ୍ସ୍ ଜହ୍ନି ଏସବୁ ଗଛ ମୁଁ ପ୍ରତ୍ୟେକ ଋତୁ ଅନୁସାରେ ପ୍ରତ୍ୟେକ ଗଛକୁ ଲଗାଏ କଦଳୀ ଗଛଠାରୁ ଆରମ୍ଭ କରି ବାଇଗଣ ଶାଗ ବିନ୍ସ୍ ଭେଣ୍ଡି ନାଡ଼ୁକା କଲରା ବିଭିନ୍ନ ପ୍ରକାର ଗଛ ଲଗା ହୋଇଥାଏ ଏବଂ ତାର ଯତ୍ନ ମଧ୍ୟ ନିଆ ହୋଇଥାଏ ଆହୁରି ବିଭିନ୍ନ ପ୍ରକାର ଗଛ ଯେଉଁ ସବୁ ବିଭିନ୍ନ ଋତୁରେ ଆସେ ଲା

ଫୁଲକୋବି ବନ୍ଧାକୋବି ଆମର ଆସିଲା ବିଲାତି ବାଇଗଣ ମଟର ଛୁଇଁ ବିଭିନ୍ନ ପ୍ରକାର ଶାଗ ଲେଉଟିଆ ଶାଗ ଖୋସଡା ଶାଗ ଏବଂ ବିଭିନ୍ନ କିସମର ପରିବା ଆମ୍ବ ଗଛ ଆମ୍ବ ଗଛ ମଧ୍ୟ ଲେମ୍ବୁ ଗଛ ଆଉ